ଆ ଗଣମାଧ୍ୟମ ମାନେ ସମ୍ବାଦ ସମ୍ବାଦରେ ଆଜିକାଲି ଗୋଟେ ଗ୍ରାମରେ ଏମିତି କିଛି ଖରାପ ଖରାପ କାମ କ'ଣ କିଛି ସୁବିଧା ଅସୁବିଧା କିଛି କହିପାରୁନ ସମ୍ବାଦରେ ପହଞ୍ଚି ପାରୁନାହିଁ ସେଥିଯୋଗୁଁ ସରକାର ମଧ୍ୟରେ ମିଶା ସେ ଜିନିଷ ପହଞ୍ଚି ପାରୁନାହିଁ କ'ଣ ହେଉଛି ଗ୍ରାମାଞ୍ଚଳ ମାନଙ୍କରେ କ'ଣ ଅସୁବିଧା ଅଛି ତାଙ୍କୁ କ'ଣ କେମିତି ଅସୁବିଧାରେ ସାମାନ୍ୟ କରୁଛନ୍ତି କ'ଣ କିଛି ପହଞ୍ଚି ପାରୁନାହିଁ ସରକାରଙ୍କ ସାମ୍ନାରେ ପଇସା ପାଇଁ ଏକା ସମସ୍ତେ ଏମିତି ଆସୁଛନ୍ତି କରୁଛନ୍ତି ଆହୁରି କିଛି ପହଞ୍ଚାଇ ପାରୁନାହାନ୍ତି କି ଗ୍ରାମାଞ୍ଚଳର କ'ଣ ଉନ୍ନତି ହେଉଛି ନ ହେଉଛି କିଛି ମିଶା ତାଙ୍କେ କିଛି ସମ୍ବାଦରେ କ'ଣ କିଛି ନ କରିପାରିକି କ'ଣ ଏମତି ପହଁଞ୍ଚାଇ ପାରୁନାହାନ୍ତି ଆଉ